ବୁଣାବୁଣି ଏବଂ ସ୍ଟିଚିଙ୍ଗ କରିବା ପାଇଁ ମଧ୍ୟ ମୁଁ ବହୁତ ଭଲ ପାଇଥାଏ ମୁଁ ଯେତେବେଳେ ପାଖରେ ଏଠାରେ ପଡ଼ିଥାଏ କିଛି ମେଳା ତ ସେଠାରେ ଆମେ ଯାଇ ଆମ ମୁଁ ଓ ମୋ ସହିତ ମୋର କିଛି ସାଙ୍ଗମାନେ ମଧ୍ୟ ଆମେ ଆମର କୌଶଳ ଦେଖାଇଥାଉ ଆମେ ତାରକସି କାମ ସହିତ ବିଭିନ୍ନ ପ୍ରକାରର ହସ୍ତତନ୍ତ କାମ ମଧ୍ୟ ଜାଣି ଜାଣିଅଛୁ ଯାହାଦ୍ୱାରା କି ଆମେ ଏହାକୁ ବୁଣାବୁଣି କରି ଆମେ ଭଲ ପଇସା ମଧ୍ୟ ଏଥିରୁ ପାଇଥାଉ ଆମେ ଅଲଗା କାମ ସହିତ ମଧ୍ୟ ଏହାକୁ ବହୁତ ସୁଚାର ରୂପେ ପାଳନ କରିଥାଉ କାରଣ ଆମେ ଏହାକୁ ଅତ୍ୟଧିକ ଭଲ ପାଇଥାଉ